ଆଜି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ଵାନ ଗୁଡ଼ିକ ହେଉଛି ମାଓବାଦୀ ଆତଙ୍କବାଦୀ ଜନସଂଖ୍ୟା ବୃଦ୍ଧି ଏବଂ ଦେଶରେ ବଢ଼ୁଥିବା ବେକାରୀ ସମସ୍ୟା ମାଓବାଦୀମାନଙ୍କ ମୁକାବିଲା କରିବା ପାଇଁ ଆମ ସରକାର ସବୁ ଦେଶ ଆମ ଦେଶ ବର୍ଡ଼ର୍ ଏବଂ ରାଜ୍ୟ ବର୍ଡ଼ର୍ ମଧ୍ୟରେ କ'ଣ କରିଦେଇଛନ୍ତି ନା ସୈନ୍ୟବାହିନୀ ଯୋଗ କରିଦେଇଛନ୍ତି ସେମାନେ କି ଦେଶର ଦେଶକୁ ରକ୍ଷା କରିବେ ଏବଂ ଦେଶକୁ ଆସିଥିବା ବିପଦକୁ ସେମାନେ ଆଗ ନିଜେ ସହିବେ ତା'ପରେ ଯାଇକି ଆମ ଦେଶର ଲୋକମାନେ ସହିବେ ତା'ପରେ ହେଉଛି ଜନସଂଖ୍ୟା ବୃଦ୍ଧି ଫ୍ରାନ୍ସ ଆମେରିକା ଏଡ଼େ ବଡ଼ ଦେଶ ହୋଇକରି ମଧ୍ୟ ତାଙ୍କ ଯେତିକି ଲୋକ ସଂଖ୍ୟା କମ୍ ନୁହେଁ ଆମ ଭାରତର ତାଙ୍କର ଦଶ କୋଟିଏ ଥିଲାବେେଳେ ଆମର ଲୋକ ସଂଖ୍ୟା ହେଉଛନ୍ତି ବାରକୋଟିଏ ମୋର କାହାର ଖାତା ଖାଦ୍ୟ ନଦ ସମୁଦ୍ର ପୋତି ମଧ୍ୟ କ'ଣ ହେଉଛନ୍ତି ନାରୀ ଲୋକମାନେ ବସବାସ କରୁଛନ୍ତି ଜନସଂଖ୍ୟା ବୃଦ୍ଧି ହେବାରୁ ବେକାର ସମସ୍ୟା ବୃଦ୍ଧି ହେଉଛି ବେକାର ସମସ୍ୟା ହେଲେ ଲୋକମାନେ ଖାଇ ପିଇବାକୁ ପାଉନାହାନ୍ତି ଯାହାଫଳରେ କି ଲୋକମାନଙ୍କର କମ୍ ଯୁବକମାନଙ୍କୁ ଚାକିରି ମିଳୁନାହିଁ ସେମାନେ ପାଠ ମଧ୍ୟ ପଢ଼ୁନାହାନ୍ତି ଝିଅ ଜଣ ସଂଖ୍ୟା ହୋଇଥିବାରୁ ତାଙ୍କୁ ଖାଇବା ପିଇବାକୁ ବି ମିଳୁନାହିଁ ଏବଂ ରହିବାକୁ ଜାଗା ମଧ୍ୟ ମିଳୁନାହିଁ ଯାହାଫଳରେ କି ସେମାନେ କଣ ହୋଇଛନ୍ତି ବେକାରୀର ସମସ୍ୟାରେ ପୀଡ଼ିତ ହେଉଛନ୍ତି ବେକାରୀମାନେ ହେଉଛନ୍ତି ଦେଶ ଯୁବକମାନେ ହେଉଛନ୍ତି ଆମ ଦେଶର ଗର୍ବ ଏବଂ ଗୌରବ ଆଗର ଆଗାମୀ ଭବିଷ୍ୟତ ସେମାନେ ଯଦି ବେକାର ହୋଇ ବୋଲି ଆମ ଦେଶର ଅର୍ଥନୀତି କେବଳ କ'ଣ କରିବ ନା ହ୍ରାସ ପାଇବ ଯାହାଫଳରେ କି ଦେଶର ବେକାର ସମସ୍ୟା ଅଧିକ ବୃଦ୍ଧି ପାଉଛି ବେକାରୀ ସମସ୍ୟା ବୃଦ୍ଧି ପାଇବା ଫଳରେ ଆମର ଦେଶର ଅର୍ଥନୀତିକ ହାର କମୁଛି ଏବଂ ଯାହାଫଳରେ କି